ଓଡ଼ିଶାର ପ୍ରମୁଖ ସରକାରୀ ଯୋଜନା ମଧ୍ୟରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ସବୁଠାରୁ ଅନ୍ୟତମ ସେଇଠି ମା' ମାନଙ୍କୁ ଦଶ ଲକ୍ଷ ଆଉ ବାପାମାନଙ୍କୁ ପାଞ୍ଚ ଲକ୍ଷ ଦଉଛନ୍ତି ଆମର ଓଡ଼ିଶା ସରକାର ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ରେ ବିନା ପଇସାରେ ଟ୍ରିଟମେଣ୍ଟ ହେଉଛି ଯଦି ନହେଲା ମାନେ ବାହାରକୁ ପଠଉଛି ପ୍ରାଇଭେଟ୍ ହସ୍ପିଟାଲ୍କୁ ଯେଉଁଠିକି ଆମକୁ ବହୁତ ବଢ଼ିଆ ଟ୍ରିଟମେଣ୍ଟ ଦଉଛନ୍ତି ଖାଇବା ପିଇବା ରହିବା ସବୁ ପ୍ରକାର ସୁବିଧା ଅଛି ଓ ଖାଇବା ପାଇଁ ବ୍ରେଡ଼୍ ଅଣ୍ଡା ବିସ୍କୁଟ ଚାଏ ଏଗୁଡ଼ା ଦଉଛନ୍ତି ଆଉ ବଢ଼ିଆ ଭାବରେ ଟ୍ରିଟମେଣ୍ଟ କରୁଛନ୍ତି ଆଉ ଶିକ୍ଷା ହେଉଛି ଗରିବ ଶ୍ରେଣୀର ବୁଝିବା ମାନେ ଆଗୁରୁ ବେଶୀ ପାଠ ପଢ଼ି ପଢ଼ି ପାରୁନଥିଲେ ଏବେ ସରକାର ଆମକୁ ଷ୍ଟାଇପେଣ୍ଡ ଦଉଛନ୍ତି ବର୍ଷ କୁୁ ବର୍ଷ ସ୍କୁଲ୍ ସ୍କୁଲ୍ ହଉ କଲେଜ୍ ହଉ ସବୁଠିରେ ସେଇଥିପାଇଁ ଆମକୁ ଟିକେ ବଢ଼ିଆ ସୁବିଧା ହେଇପାରୁଛି ପାଠ ପଢ଼ିବା ପାଇଁ ଏବର୍ଷ ଶିକ୍ଷାବୃତ୍ତି ଯେଉଁଟା ଦେଇଥିଲେ ସେଥିରେ ଝିଅମାନଙ୍କୁ ନଅ ହଜାର ଆଉ ପୁଅମାନଙ୍କୁ ସାତ ହଜାର ଟଙ୍କା ମିଳିଥିଲା ସେଥିରେ ପାଠ ପଢ଼ି ଯିବା ପାଇଁ ବହି ଖାତା ଡଟ୍ ପେନ୍ କିଣିବା ପାଇଁ ବହୁତ ବଢ଼ିଆ ସୁବିଧା ହେଇଥିଲା ଆଉ ମାଗଣା ସାଇକେଲ ଯୋଜନା ମାଗଣା ସାଇକେଲ ଯୋଜନା ହେଉଛି ଯେଉଁମାନେ ଲେବର୍ କାର୍ଡ଼ କରିଛନ୍ତି ସେମାନଙ୍କୁ ଗଭର୍ଣ୍ଣମେଣ୍ଟ୍ ଫ୍ରିରେ ସାଇକେଲ ଦେଇ ଦଉଛି ସମସ୍ତଙ୍କୁ ଯେଉଁମାନେ କିି ଆକ୍ଟିଭ୍ ମେମ୍ବର୍ମାନେ ସାଇକେଲ ଦଉଛି ପାଞ୍ଚ ହଜାର ଟଙ୍କା ଦଉଛି ଆଉ କାଳିଆ ଯୋଜନା କାଳିଆ ଯୋଜନା ତ ଗୋଟେ ବହୁତ ବଢ଼ିଆ ଯୋଜନା ଓଡ଼ିଶାର ପୁରା ନାଇଣ୍ଟି ପରସେଣ୍ଟ ଫ୍ୟାମିଲିକୁ କାଳିଆ ଯୋଜନା ମିଳୁଛି ବର୍ଷକୁ ତିନି କିସ୍ତି ମିଳିଛି ଦୁଇ ଦୁଇ ହଜାର ଟଙ୍କା ଛଅ ହଜାର ଟଙ୍କା ମିଳିଛି ସେଇଟା ବହୁତ ବଢ଼ିଆ କାମ କରୁଛି ଗରିବ ଅସହାୟମାନଙ୍କ ପାଇଁ ବହୁତ ବଢ଼ିଆ ଯୋଜନାଟେ ଓଡ଼ିଶାର ଖାଦ୍ୟ ସୁରକ୍ଷା ଯୋଜନା ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ଅଙ୍ଗନବାଡ଼ି ସ୍କୁଲ୍ କଲେଜ୍ ଯେଉଁଥିରେ ବହୁତ ବଢ଼ିଆ ହେଉଛି ବିଶେଷ କରି ଫାଷ୍ଟ ତ ଅଙ୍ଗନବାଡ଼ିରେ ସପ୍ତାହକୁ ଦୁଇ ତିନି ଦିନ ମାଛ ଅଣ୍ଡା ଚିକେନ୍ ହେଉଛି ପିଲାମାନେ ବହୁତ ଖୁସିର ସହିତ ଅଙ୍ଗନ ଅଙ୍ଗନବାଡ଼ିକୁ ପାଠ ପଢ଼ିବା ପାଇଁ ଯାଉଛନ୍ତି ସେଇଠି ଅଣ୍ଡା ମିଳୁଛି ମାଛ ମିଳୁଛି ଚିକେନ୍ ମିଳୁଛି ରାଶ ଲଡ଼ୁ ମିିଳୁଛି ପୁଷ୍ଟିକାର ପାଇଁ ଅମୃତଭଣ୍ଡା ମିିଳୁଛି ମେକାବନ ମିିଳୁଛି ଏଗୁଡ଼ା ମିଳୁଛି ଆଉ ସ୍କୁଲ୍ରେ ସ୍କୁଲ୍ରେ ମଧ୍ୟ ସପ୍ତାହକୁ ତିନି ଦିନ ମାଛ ମାଂସ ଅଣ୍ଡା ମିଳୁଛିି ସବୁଦିନ ଗୋଟେ ଓଳି ଖାଇବା ମିଳୁଛିି ଆଉ ବଢ଼ିଆ ଖାଇବା ହେଇଛି ବଢ଼ିଆ ଲାଗୁଛି ହଉ ଉତ୍ଥାନ ଯୋଜନା ଉତ୍ଥାନ ଯୋଜନା ହେଉଛି ଯେଉଁଟାକି ଯେଉଁମାନଙ୍କ ଘର ନାହିଁ ସେଇମାନଙ୍କୁ ଆମ ଓଡ଼ିଶା ସରକାରଙ୍କ ଦ୍ୱାରା ଭାରତ ସରକାରଙ୍କ ଦ୍ୱାରା ଉତ୍ଥାନ ଘର ମିଳୁଛି ଓ ତେର ଲକ୍ଷ ଦୁଇ ଲକ୍ଷରେ ଗୋଟେ ସହଯୋଗ ଦଉଛନ୍ତି ଗଭର୍ଣ୍ଣମେଣ୍ଟ୍ ସେଥିରେ ଆମେ କିଛି କିଛି ଇଏ କରିକି ମିଶାଇକି ଗୋଟେ ଘର ଭଲ କି ବନଉଛୁଁ ଆଉ ବଢ଼ିଆ ଯୋଜନାଟି ଏଇଟା ଆଉ ଉଜ୍ଜଲା ଯୋଜନା ଉଜ୍ଜଲା ଯୋଜନା ଯେଉଁଟାକି ଆଉ କାଲରେ ଆମ ମା' ଭଉଣୀ ମାନେ ଜଙ୍ଗଲକୁ ଯାଇକି କାଠ ଆଣୁ ଥିଲେ ଆଉ ଚୁଲିରେ ରାନ୍ଧୁଥିଲେ ସେମାନେ ଚୁଲି ଫୁଙ୍କୁୁ ଥିଲେ ଚୁଲି ଫୁଙ୍କୁୁ ଥିଲେ ସେଇଥିପାଇଁ ଆମର୍ ଭାରତ ସରକାରଟା ଉଜ୍ଜଲା ଯୋଜନା ଟିଏ କଲେ ଲୋକାଙ୍କୁ ଫ୍ରିରେ ଦେଲେ ଗରିବ ଲୋକଙ୍କୁ ଆଉ ସେ ଯୋଜନାଟା ବହୁତ ବଢ଼ିଆ ଚାଲିଛି ହଉ ମା' ଭଉଣୀ ମାନେ ଟିକେ ରିଲାକ୍ସରେ ଅଛନ୍ତି ଯେଉଁଠିକି କାମ କରିକି ଆସିକି ଆରାମରେ ଗ୍ୟାସ୍ରେ ରାନ୍ଧି ରାନ୍ଧୁଛନ୍ତି ହଉ ଭଲ ହେଉଛି ସମସ୍ତେ ଭଲରେ ଅଛନ୍ତି ଖୁସିରେ ମେଧାବୃତ୍ତି ଯୋଜନା ମେଧାବୃତ୍ତି ଯୋଜନା ଯେଉଁଟାକି ଏ ବର୍ଷ ଷ୍ଟାର୍ଟ ହେଇଛି ପ୍ଲସ୍ ଥ୍ରୀ ହେ ପାଠ ପଢ଼ୁଥିବା ପୁଅ ଝିଅମାନଙ୍କ ପାଇଁ ଝିଅମାନଙ୍କୁ ନଅହଜାର ଆଉ ପୁଅମାନଙ୍କୁ ସାତ ହଜାର ଟଙ୍କା ଆଉ ବୀମା ଯୋଜନା ହୁଁ ପ୍ରଧାନମନ୍ତ୍ରୀ ବିମା ଯୋଜନା ବାର ଠୁ ହିଁ ବିମା ଯୋଜନା ଦୁଇଶହ ପଚାଶରେ ଗୋଟ ଯୋଜନା ଅଛି